ମୁଁ ସ୍ୱସ୍ତି ଢାବାରୁ ମୁଁ ସ୍ୱସ୍ତି ରେଷ୍ଟୁରାଣ୍ଟରୁ ବିରିୟାନୀ ଅର୍ଡ଼ର କରିଥିଲି ସେଠାର ବିରିୟାନୀ ବହୁତ ଭଲଲାଗେ ତାଙ୍କ ବିରିୟାନୀ ବିକ୍ରୟତାଙ୍କ ଦାମ ପୂର୍ଣଚନ୍ଦ୍ର ସାହୁ ତାଙ୍କେ ବହୁତ ଭଲ ବିରିୟାନୀ ବନଉଛନ୍ତି ଏବଂ ସେଇଠା ବିରିୟାନୀ ବହୁତ ଭଲ ବି ଲାଗେ କିଛି ତେଲ ମସଲା ବି ପଡ଼ିନଥାଏ ସେଥିରେ ମୁଁ ସବୁଦିନେ ସେଠୁ ବିରିୟାନୀ ଆଣିକି ଖାଏ ଯେହେତୁ ଆଜି ମୁଁ ବିରିୟାନୀ ଅର୍ଡ଼ର କରିଥିଲି ଆମ ଘରେ ଜଣଙ୍କ ଦେହ ଅସୁସ୍ଥ ଥିବାରୁ ଆମେ ହସ୍ପିଟାଲ ହସ୍ପିଟାଲ ଯିବୁହେରି ଯେହେତୁକି ଆମେ ସେଇ ବିରିୟାନୀଟିକୁ ମୁଁ ରଖିପାରିବିନି ତ ମୋର ଆଶା ଅଛି ଏ ବିରିୟାନୀଟିକୁ ଯେମିତି ବି ବାତିଲ କରିଦିଅନ୍ତୁ ମୋର ଏତିକି ଅନୁରୋଧ ହେଲା ଯେ ଆପଣ ମୋର ବିରିୟାନୀଟିକୁ ବାତିଲ କରିଦିଅନ୍ତୁ ଆଉ କ'ଣ କହିବି